ଆଜ୍ଞା ମୁଁ ଅଞ୍ଜଳି ବେହେରା କହୁଥିଲି ଏଇ ପାଣିକୋଇଲିରୁ ଆପଣ ଜେନା ମୋବାଇଲ୍ ଦୋକାନରୁ କହୁଛନ୍ତି ତ ଆଜ୍ଞା ମୁଁ ଜଣଙ୍କ କତିରୁ ଆପଣଙ୍କ ନମ୍ବର୍ଟା ଆଣିଥିଲି ମୁଁ ଏକ ମୋବାଇଲ୍ କିଣିବାକୁ ଚାହୁଁଥିଲି ସେଇ ବିଷୟରେ ଟିକିଏ କଥା ହେବାକୁ ଚାହୁଁଥିଲି ସାର୍ ଆପଣଙ୍କ ପାଖରେ କି କି ଫୋନ୍ ଅଛି କହୁ ନାହାନ୍ତି ଟିକିଏ ଆଜ୍ଞା ମୁଁ ଖୋଜୁଥିଲି ଓପୋ ଏଫ୍ ଫିଫ୍ଟିନ୍ ଅଛିକି ସାର୍ ସେଇଟା ଆମର କେତେ ଟଙ୍କା ପଡ଼ିବ ନା ଆଉ ସାର୍ କମ୍ ଟିକିଏ ପଡ଼ିବନି ରେଟ୍ ସାର୍ ମୁଁ ଚାହୁଁଥିଲି କି ବାର ହଜାର ଭିତରେ ହେଲେ ଚଳିବ ସାର୍ ଓପୋର ମୁଁ ଚାହୁଁଥିଲି

ମୋର ସାର୍ ଆଠ ଜିବି ରେମ୍ ଥିବା ଦରକାର୍ ଆଉ ବେଟ୍ରି ବି ଭଲ ଚାର୍ଜ ରଖୁଥିବା ଦରକାର୍ କ୍ୟାମେରା ଭଲ ହେଇଥିବା ଦରକାର ପୋକୋରେ ଯଦି ହେଇ ସାର୍ ପୋକୋ ଭଲ ଚାଲିବ ତ ଏଥରକ ଓହୋ ସାର୍ ସେଇଟା ଆଉ ସାର୍ କ'ଣ ଅଛି କହୁ ନାହାନ୍ତି ସାମସଙ୍ଗ୍ ସାର୍ ଭଲ ପଡ଼ିବନି ମୋର ଯୋଉ ପୂର୍ବ ଫୋନ୍ ଟା ଥିଲା ସିଏ ବି ସେଇ ସାମସଙ୍ଗ୍ ଥିଲା ଭଲ କାମ ଦେଲାନି ସାର୍ ବହୁତ ଶୀଘ୍ର ହ୍ୟାଙ୍ଗ୍ ହେଇଗଲା ଆମର ଅଧିକା ସପ୍ଟୱାର୍ ଆପସ୍ ସବୁ ଡାଉନ୍ଲୋଡ଼୍ କଲା ପରେ ସିଏ ବହୁତ ଶୀଘ୍ର ଶୀଘ୍ର ହ୍ୟାଙ୍ଗ୍ ହେଇ ଯାଉଥିଲା ଭିବୋ ଯଦି ତାହେଲେ ମୁଁ ସାର୍ ନହେଲେ ଭିବୋ ନହେଲେ ନେଇଯିବି ଆଉ ସାର୍ ଆପଣଙ୍କ ଦୋକାନଟା ସାର୍ କୋଉ ପଟରେ ଆଜ୍ଞା ଆପଣ ସବୁ ଖୁଲା ରହୁଛି ତ ସବୁବେଳେ ଆଜ୍ଞା ଆଜ୍ଞା ନାଇଁ ନାଇଁ ମୁଁ ପଇସା ଦେଇକି ହିଁ ନେବି ଆଜ୍ଞା ମୁଁ ଦୁଇ ତାରିଖ ଦିନ ଯିବି ଆଜ୍ଞା ଆଜ୍ଞା